ହାଲୋ ଆପଣ ପ୍ରଶାନ୍ତ ହୋଟେଲ୍ ରୁ କହୁଥିଲେ କି ମୁଁ ଅନୁସୟା ସାହୁ କହୁଥିଲି ମୁଁ ଗୋଟିଏ ଅର୍ଡ଼ର କରିଥିଲି ଖାଇବା ପାଇଁ ଯେଉଁଥିରେ କି ଦୁଇ ପ୍ଲେଟ୍ ଚିକେନ୍ ଦୁଇ ପ୍ଲେଟ ବିରିୟାନି ଏବଂ ଚାରିପଟ ଚାରିପଟ ତନ୍ଦୁରୀ ରୁଟି ଦରକାର ଥିଲା କିନ୍ତୁ ଏବେ ଖାଦ୍ୟ ଆସି ପହଞ୍ଚିଲା ଯେଉଁଥିରେ ଚାରିପଟ ତନ୍ଦୁରୀ ରୁଟି ନାହିଁ ଆପଣ କହିପାରିବେକି ସେହି ଚାରିପଟ ତନ୍ଦୁରୀ ରୁଟି କାହିଁକି ନାହିଁ